ଆମେ ବଗିଚାରେ ଗଛ ଲଗାଇବା ପାଇଁ ବିଭିନ୍ନ ନର୍ସରୀରୁ ବା ଆମ ପାଖରେ ଥିବା କିଛି ବିହନ ବା କିଛି ମଞ୍ଜି ଆମେ ନିଜେ ମାଟି ଉର୍ବର କରି ପୋତି ସେଥିରୁ ଆମେ ବୃକ୍ଷରୋପଣ କରିଥାଉ ଏହାର ଏହାର ଉତ୍ସଗୁଡ଼ିକ ହେଲା ଆଉ ବିଭିନ୍ନ ଗଛ ତଳରୁ ମଧ୍ୟ ବିଭିନ୍ନ ପ୍ରକାରର ଗଛ ଆମେ ଆମେ ସଂଗ୍ରହ କରି ନିଜ ବାଡ଼ି ବଗିଚାରେ ଲଗେଇଥାଉ ଆଉ ବିଭିନ୍ନ ପ୍ରକାର ପନିପରିବା ପାଇଁ ବିଭିନ୍ନ ପ୍ରକାର ଗଛ କେଉଁ କେଉଁ ଗଛ ତ ଦୁଇ ଫୁଟ୍ ତିନି ଫୁଟ୍ ଗାତ ଗାତ ଖୋଳି ମାପ ହିସାବରେ ଆମେ ଲଗେଇଥାଉ ଆଉ କିଛି ଗଛ ପନିପରିବା ଛୋଟ ଗଛ ଗୁଡ଼ାକ ତା'କୁ ଏକ ଫୁଟ୍ ଦୁଇ ଫୁଟ୍ ଦୂରତା ମଧ୍ୟରେ ଲଗେଇଥାଉ ଆଉ ସେଥିରେ ପାଣି ସିଞ୍ଚନ କରି ଆମେ ସେହି ଗଛକୁ ବଢ଼େଇଥାଉ